ମୁଇଁ ଆଗରୁ ଡ୍ୟାନ୍ସ ପ୍ରୋଗାମ୍ରେ ଭାଗ୍ ନେଇଚେ ସେଥିରେ ଡ୍ୟାନ୍ସ୍ କର୍ବାର୍ ଆଗରୁ ହପ୍ତାହେ ଆଗରୁ ପ୍ରାକ୍ଟିସ୍ କରବାକୁ ପଡ଼ିସି ଆଉ ଗାନା ମନେ ରଖିବାର ପଡ଼ିସି କେନ୍ ଷ୍ଟେପ୍ କେନ୍ କର୍ବାର ଥିବା ସେଟା ମନେ ଧ୍ୟାନ୍ ଦେବାକୁ ପଡ଼ସେ ଆଉ ପ୍ରୋଗାମ୍ କଲେ ସମସ୍ତଙ୍କଟା ଗୋଟେ ବିଟରେ ଯେନ୍ତା ହେବା ସେନ୍ତା କରିବାକୁ ପଡ଼ସେ ଆଗରୁ ପ୍ରାକ୍ଟିକ୍ସ କର୍ମା ଆଉ କେନି ଗାନାରେ ଡ୍ୟାନ୍ସ କର୍ବାର ଅଛି ସେନ୍ତା ଚୁଜ୍ କରବାର୍ ପଡ଼ୁସି୍ କିନ୍ ଷ୍ଟେପ୍ କରିବାର୍ ଅଛେ ସେଟା ବି ଚୁଜ୍ କରବାକେ ପଡ଼୍ସି ଆଉ ସମସ୍ତଙ୍କଟା ଠିକ୍ ହିସାବରେ ଯେନ୍ତା ହେବା ହେନ୍ତା ହିସାବରେ ପ୍ରାକ୍ଟିକ୍ସ କର୍ବାକୁ ପଡ଼ୁସି ଆଊ କେନ୍ତା ବାରରେ କେନ୍ତା ହିସାବରେ ଡ୍ୟାନ୍ସ କରିବାର ଛେ ସେସବୁକୁ ଦେଖିକରି ଆମ୍କୁ ସମସ୍ତଙ୍କର ବିଟ୍ କରିବାର ପଡ଼ୁସି